ଏଥିରେ ମାଛ ଧରିବା ତ ବହୁତ ମଜା ଲାଗେ ମାଛକୁ ଦାନା ଦେବା ମାଛ ଖୁଆଇବା ଦାନା ଦେବା ସମୟରେ ମାଛ ମାନ ଆସ ଉପରକୁ ଫକ୍ ଫକ୍ ପାଟି ଫକ୍ ଫକ୍ କରିବା ସେ ଦେଖିବାକୁ ଭଲ ଲାଗେ ମାଛ ଡେଇଁବ ଯେଉଁ ଭଲ ଲାଗେ ମାଛ ମାଛ ମାନଙ୍କୁ ମାଛ ଧରିବା ଏବଂ ମାଛ ଚାଷ କରିବା ବହୁତ ଆନନ୍ଦ ମଜା ଲାଗିବ ତ କଥା ବହୁତ ମଜା ଲାଗେ କିନ୍ତୁ ଏଥିରେ ଆମ ପରବର୍ତ୍ତୀ ପିଢ଼ି ଏସବୁ କରିବେ ଏଗୁଡ଼ା କିଛି ମାନେ ଇଏ ଗ୍ୟାରେଣ୍ଟି ନାହିଁ କାରଣ ଆଜିକାଲିର ସମାଜ ବା ଯେଉଁମାନେ ଯୁବ ସମାଜ ସେମାନେ ଆଉ ବିଭିନ୍ନ ପ୍ରକାର ପାଠ ପଢ଼ି ଛାତ୍ରମାନେ ବିଭିନ୍ନ ପ୍ରକାର ଚାକିରି ଶ୍ରେଣୀରେ ଯିବାକୁ ଚାହୁଁଛନ୍ତି ତେଣୁ ଯେଉଁ ମାଛ ଚାଷ ଯେଉଁ ପରିଶ୍ରମ ହେଉଛି ଧରନ୍ତୁ ତାଙ୍କୁ ଦାନା ଦେବା ବିଭିନ୍ନ ପାଣି ଯେଉଁ ପାଣି ତାକୁ ଠିକ୍ ରଖିବା ପାଇଁ ତା' ଦେହରେ ପାଣିରେ ବିଭିନ୍ନ ପ୍ରକାର ଔଷଧ ବା କେମିକାଲ୍ ଦେବା ଯିବା ଗୋବର ଚୂନ ପିଡ଼ିଆ ଏଗୁଡ଼ା ସବୁ ଦେବା ମାଛ ଖାଇବା ପାଇଁ ମାଛକୁ ଦାନା ଦେବା ଏସବୁ ଭଲ କାମ ଭଲ କାମ କିନ୍ତୁ ଏଥିରେ ଆପଣଙ୍କର ପରବର୍ତ୍ତୀ ପିଢ଼ି କାମ କରିବେ କାମ କରିବା ପାଇଁ ଆମେ ତ ଚାହିଁବୁନି ଯେହେତୁ ଆମେ ଚାହିଁବୁ ନାହିଁ ସେଥିରେ ଯେତିକି ପରିଶ୍ରମ ହେଉଛି ଆମର ପରବର୍ତ୍ତୀ ପିଢ଼ି ପାଠ ପଢ଼ି ଭଲ ମଣିଷ ହୁଅନ୍ତୁ ଭଲ ଚାକିରି କରନ୍ତୁ ଚାଷ କରିବାକୁ ଯେଉଁ ପିଲାର ଆଗ୍ରହ ଥିବ ସେମାନେ ୟା ଦେହରେ କଲେ ସେମାନେ ଉନ୍ନତି ମିିଳିବେ ଏବଂ ଆଗକୁ ଯାଇ ମୋତେ ମାଛ ଧରିକି ବ୍ୟବସାୟ ବା ମାଛ ବ୍ୟବସାୟ କରିପାରିବେ ନାହିଁ ଏଥିରେ ବହୁତ ପରିଶ୍ରମ ଏବଂ ବିଭିନ୍ନ ପ୍ରକାର ମାନେ ଅନୁକୂଳ ପ୍ରତିକୂଳ ପରିବେଶକୁ ସୃଷ୍ଟି ହେଇପାରେ